ବିଭିନ୍ନ ଋତୁରେ ଆମେ ଫସଲ୍ କରୁଁ ଶୀତ ବର୍ଷା ଋତୁରେ ଧାନ୍ ଚାଷ୍ କରୁଁ ତ ଧାନ୍ ବର୍ଷା ବେଶୀ ଭଲ୍ସେ ହେଲେ ଧାନ୍ ହେବା ବର୍ଷା ନାଇଁ ହେଲେ ଧାନ୍ ନାଇଁ ହୁଏ ଶୀତ ଋତୁରେ ଆମେ ହେଉଛେ ଇ'ଟା କାଏଁ ଟା ହେଲେ ମୁଗ କରୁଁ ମୁଗ୍ ଯଦି ବର୍ଷା ଟିକେ ହେଲା ବେଲେ ମୁଗ୍ ଭଲ୍ ସେ ସକ୍ସେସ୍ ହେବା ଆର୍ ବର୍ଷା ନି ହେଲା ବେଲେ ମୁଗ୍ ସକ୍ସେସ୍ ନାଇଁ ହୁଏ ତା'ର୍ପରେ ଖରା ମାସ୍ରେ ଆମେ ଖରା ଖରା ମାସ୍ରେ ଆମେ ଚାଷ୍ କରି ନାଇଁ ପାରୁଁ ନଲ୍କୁଆଁ କି କୁଆଁ ଥିଲେ ଏକା ଆମେ କେନ୍ ପନିପରିବା ଆର୍ କରିପାର୍ମୁ କି କେନ ଉଇଲ୍ ପିଆଜ୍ ରସୁଣ୍ କିଛି କରିପାର୍ମୁ ଏତ୍କି ବର୍ଷା ନାଇଁ ହେଲେ ଏକା ଚାଷ୍ ନାଇଁ ହୁଏ ବର୍ଷା ହେଲେ ଏକା ଚାଷ୍ ହେସି ବର୍ଷା ଋତୁରେ ଏକା ଧାନ୍ ଚାଷ୍ ବର୍ଷା ବହୁତ୍ ହେଲା ବେଲେ ଧାନ୍ ଚାଷ୍ ହେସି ତା'ର୍ପରେ ଶୀତ ଋତୁରେ ମୁଗ୍ କର୍ମୁ ବେଲେ ପାଣି ଟିକେ ସୁବିଧା ମିଲ୍ଲେ ମୁଗ୍ ହେସି ନେହେଲେ ନି ହୁଏ